ଭାରତରେ ବର୍ଷ ବର୍ଷ ଧରି ଅନେକ ପର୍ବପର୍ବାଣି କିମ୍ବା ଯାତ୍ରା ହଉ ରଜ ହଉ ଏମିତି ଆସେ ଆମର ନିଜର ମନୋରଞ୍ଜନର କଥା ରଜ ପର୍ବଟା କାହିଁକି ଭଲ ଲାଗେ ଦେଖିବାକୁ ଭଲ ଲାଗେ କାହିଁକିନା ଝିଅମାନେ ବହୁତ ସୁନ୍ଦର ଭାବରେ ତାଙ୍କର ତା ନାଚ ଗୀତ ଏସବୁ ସବୁ କରିଥାନ୍ତି ବହୁତ ଭଲ ମଜା ଲାଗେ ଆମର କହିବାକୁ ଗଲେ ଗଣେଶ ପୂଜାଟା ଦୁର୍ଗା ପୂଜାଟା ଆମେ ଏମିତି ଦେଶିଆ ଗାଁ ମାନକୁ ନେଇକି ଆମର୍ ବଡ଼ ଚିତ୍ର ଦଶହରା ଏଇଯାକ ସବୁ ଦେଖିକି ଆମକୁ ମନୋରଞ୍ଜନ ବହୁତ ଭଲ ଲାଗେ ଟାଉନ୍ରେ ଯେତିକି ଏମିତି ଯାତ୍ରାପାତ୍ରା ହେଉଛି ଆମର ପୋଲି ଗାଁରେ ବି ଲୋକମାନେ ଦେଖିକି ବହୁତ ଖୁସି ହୁଅନ୍ତି କାହିଁକିନା ପୋଲି ଗାଁର ଲୋକମାନେ ବି ବହୁତ ଏଜୁକେଟେଡ଼୍ ହେଇକି ତାଙ୍କର ପଟୁଆାର୍ଟା ବହୁତ ଭାବରେ ଭଲ ଭାବରେ କରିଥାନ୍ତି କାହିଁକିନା ଲୋକମାନେ ଦେଖିକି ବି ବହୁତ ଖୁସି ପ୍ରଭାବିତ କରିଥାନ୍ତି କରିଥାନ୍ତି ସଜେଇ ପାଇଁ ଆମର ମନୋରଞ୍ଜନ ବହୁତ ଖୁସି ହୋଇଥିବେ ବହୁତ ଭଲ ଭାବରେ ଆମର ଆଡ଼େ କରିଥାନ୍ତି ଦେଖିବାକୁ ବି ବହୁତ ଭଲ ଲାଗେ